ଆମ ସୌରଜଗତରେ ନଅଟି ଗ୍ରହ ଅଛି ସେହି ନଅଟି ଗ୍ରହ ମଧ୍ୟରୁ ମୋତେ ସୂର୍ଯ୍ୟ ଗ୍ରହଟି ବହୁତ ଭଲ ଲାଗେ ବହୁତ ଆକର୍ଷିତ ହିଁ ମୋତେ କରେ କାହଁକି ନା ସୂର୍ଯ୍ୟ ହେଉଛନ୍ତି ଆମ ପୃଥିବୀ ପୃଷ୍ଠର ଆଧାର ଆମ ସୂର୍ଯ୍ୟ ହେଉଛନ୍ତି ଆଧାର ସକାଳ ଶକ୍ତିର ଆଧାର ଆମେ ସୂର୍ଯ୍ୟଙ୍କୁ ସକାଳ ଶକ୍ତିର ଆଧାର କୁହାଯାଉ କହୁଥାଉ କାହଁକି ସୂର୍ଯ୍ୟଙ୍କ ବିନା ଆମ ପୃଥିବୀ ହିଁ କୌଣସି ମୂ ପୃଥିବୀର କୌଣସି ହିଁ ମୂଲ୍ୟ ନାହିଁ ପୃଥିବୀରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ସୂର୍ଯ୍ୟ ହେଉଛନ୍ତି ବହୁତ ବହୁତ ବହୁତ ବଡ଼ ମାନେ ଉପାଦାନ ସୂର୍ଯ୍ୟଙ୍କ ଯୋଗୁଁ ହିଁ ସୂର୍ଯ୍ୟ ସୂର୍ଯ୍ୟଙ୍କ ଯୋଗୁଁ ହିଁ ପୃଥିବୀର ଲୋକ ବଞ୍ଚନ୍ତି ଏବଂ ସୂର୍ଯ୍ୟ ଯୋଗୁଁ ହିଁ ମରନ୍ତି କାରଣ ସୂର୍ଯ୍ୟଙ୍କର ଯେଉଁ କିରଣ ସୂର୍ଯ୍ୟାଲୋକ ସୂର୍ଯ୍ୟାଲୋକ ପୃଥିବୀ ପୃଷ୍ଠରେ ପଡ଼ିଲେ ହିଁ ପୃଥିବୀ ପୃଷ୍ଠଟା ଆଲୋକିତ ହୁଏ ସୂର୍ଯ୍ୟାଲୋକ ହିଁ ସକାଳ ଭୋର ହୋଇଯାଏ ଭୋର ପାଞ୍ଚଟା କିମ୍ବା ସୂର୍ଯ୍ୟାଲୋକ ଭୋର ପାଞ୍ଚ ଟାରୁ ଯେଉଁ ସୂର୍ଯ୍ୟକିରଣଟା ପଡ଼େ ସେଇଟା ହିଁ ବହୁତ ଭଲ ସୂର୍ଯ୍ୟ ପୃଥିବୀର ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ କିରଣ ଆମ ସୌରଜଗତ ଉପରେ ଆମ ପୃଥିବୀ ପୃଷ୍ଠ ଉପରେ ଅତ୍ୟନ୍ତ ଆବଶ୍ୟକ ସୂର୍ଯ୍ୟ କିରଣରେ ଆମ ଲୋକମାନେ ଦିନର ଆଲୋକିତ ଦିନରେ ଆଲୋକିତ ହୁଅନ୍ତି ସୂର୍ଯ୍ୟ ଆଲୋକ ଯୋଗୁଁ ଦିନରେ ଆଲୋକିତ ହୁଏ ସୂର୍ଯ୍ୟାଲୋକ ଯୋଗୁଁ ପିଲାମାନଙ୍କ ସୂର୍ଯ୍ୟ ଯେଉଁ କିରଣଟା ପଡ଼େ ପିଲାମାନଙ୍କର ବହୁତ ହି ଇମ୍ପୋଟାଣ୍ଟ କାହିଁକି ନା ପିଲାମାନଙ୍କର ସୂର୍ଯ୍ୟ କିରଣରେ ଡ଼ି ଅଛି ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସୂର୍ଯ୍ୟ କିରଣ ଉପକାର ଅଟେ ମଣିଷମାନଙ୍କ ପାଇଁ ବି ସୂର୍ଯ୍ୟ ହେଉଛନ୍ତି ଗୋଟେ ବିଭିନ୍ନ ପ୍ରକାର ଅଙ୍ଗ ସୂର୍ଯ୍ୟଙ୍କ ଯୋଗୁଁ ମଣିଷ ଦିନରେ ଆଲୋକିତରେ ବହୁତ କାମ କରନ୍ତି ସୂର୍ଯ୍ୟାଲୋକ ଆମ ଶୁଖିବା ପାଇଁ କପଡ଼ାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଉପାଦାନ ଶୁଖିବା ପାଇଁ ସାହାଯ୍ୟ କରନ୍ତି ତ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ତ ସୂର୍ଯ୍ୟ ହିଁ ମୋତେ ଭଲ ଲାଗେ ସୂର୍ଯ୍ୟଙ୍କ ବିନା ହିଁ ଜୀବଜଗତ ଅଧୁରା